ହ୍ୟାଲୋ ଆଜ୍ଞା କୁହନ୍ତୁ ଆଜ୍ଞା ସବୁ ପ୍ରକାର ମୋ ପାଖରେ ଅଛି ଆଜ୍ଞା ସବୁ ପ୍ରକାର ଜିନିଷ ରଖିଛନ୍ତି ଆପଣ ବରା ସିଙ୍ଗଡ଼ା କେମତି ନେଉଛନ୍ତି ପର୍ ପିସ୍ ଆଜ୍ଞା ଏକ୍ଲା କରୁଛନ୍ତି ନା କିଏ ଆପଣଙ୍କ ସାଙ୍ଗରେ ଅଛନ୍ତି ମାନେ କରିକି ରଖିଛି କି ନାଇଁ ଆଚ୍ଛା ଆଉ ଗୋଟେ ମିସ୍ତ୍ରୀ ସବୁ କାମ କରୁଛି ଆଜ୍ଞା କେତେ କେତେ ମାସ ହେଲାଣି କଲେଣି କେମିତି ଚାଲଛି ଆପଣଙ୍କର ତ ହଁ ଆମେ ଏପଟେ କଲିକତାରୁ ମୁଁ କହୁଥିଲି ତେବେ ଆପଣ ଯଦି ଏପଟେ ଆସିବେ ମୁଁ ଆପଣଙ୍କୁ ସବୁ ପ୍ରକାର ବନ୍ଦୋବସ୍ତ କରିଦେବି ଦୋକାନ

ହଁ ମୁଁ ଯଦି ଆପଣ ଇଚ୍ଛା ଅଛି ତା'ହେଲେ ମୁଁ ଏପଟେ ଆପଣଙ୍କର ସବୁ କଥାବାର୍ତ୍ତା କରିକି ବୁଝାବୁଝି କରି ଆପଣଙ୍କୁ କହିବି ଆସିବେ ଏପଟେ ଯଦି ଆପଣ ଇଚ୍ଛା କରିବେ ଏପଟେ ଆସିକି କରିବା ପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରିଦେଲେ ଆପଣ ଆସିବେ ଏପଟେ କରିବେ ହଁ ସେଇ ଜିନଷଟା ବି ଦେଖିବେ ନା ହଁ ହଁ ହଁ ତ ଆପଣ

ସବୁ ନାଇଁ ହଉ ଠିକ୍ ଅଛି ଆପଣ ମୁଁ କହିବି